ଆମର୍ ସରକାର୍ନ ଇ ଯେନ୍ ତାମାନେ ଭାଷାଗୁଡ଼ାକ ଅଛେ ଆମେ ଜାଣିଚୁଁ ଆମର୍ ସରକାର୍ ଭାରତ୍ରେ ତାମାନେ ବହୁତ୍ ଗୁଡ଼େ ଭାଷା ଅଛେ ତ ସେଟା ତାମାନେ ଆମେ ସବୁ ଭାଷାକେ ତ ନାଇଁ ଜାଣି ବଏଲେ ଆମେ ଶୁଣିଚୁଁ ସରକାର ଖାତା ପତର୍ରେ ତେରଟା ଭାଷା ଭାରତ୍ରେ ଅଛେ ବଲିକିରି ପଢ଼ିଛୁଁ ବଲେ ସେଥିରୁ ଯାହା ଶୁଣିଚୁଁ କରୁଚୁଁ ଆମେ ଓଡ଼ିଆ ଭାଷାକେ ଆମର୍ ସମ୍ବଲ୍ପୁରୀ ଭାଷାତି ଆମେ ଆମର୍ ବାସିନ୍ଦାରେ ରହିକିରି କରୁଚୁଁ ଆଉ ଯେନ ଶୁଣ୍ବାକେ ପାଉଚୁଁ ବି ଅନେକ୍ଟା ଭାଷାରେ କେନ ପାଣିକେ ପାଏନ୍ ବଲୁଛନ୍ କେନ ଜଲ୍ ବି ବଲୁଛନ୍ କେନ ନୀର ବଲୁଛନ୍ କେନ ଆରୁ ଅନେକ୍ ପ୍ରକାର୍ ଇଏ ଭାଷାଗୁଡ଼ାକ ବ୍ୟବହାର୍ କରିକିରି ତାକେ ସେ ଗୁଟେ ଜିନିଷକେ ଅନେକ୍ ପ୍ରକାର୍ ଭାଷାରେ ସବୁ ଅଛେ ବଏଲେ ସେଥିର୍ଲାଗି ଆମେ ଆମର୍ ଓଡ଼ିଶାରେ ଭାରତ୍ ଓଡ଼ିଶାରେ ଆମର୍ ବାସିନ୍ଦାରେ ଆମେ ସବୁ ଖାଣ୍ଟି ସମ୍ବଲ୍ପୁରୀ ଭାଷାରେ ସବୁ ବ୍ୟବହାର୍ କରି ଆସୁଚୁଁ